ମୁଁ ମୋର ନିଜର ପାଠପଢ଼ା ବହି ବ୍ୟତୀତ ବହୁତ ପ୍ରକାର ମ୍ୟାଗାଜିନ୍ ମଧ୍ୟ ଘରେ ବସିକି ପଢ଼ିଥାଏ ଆଉ ମୋତେ ମ୍ୟାଗାଜିନ୍ ପଢ଼ିବାକୁ ବହୁତ ଭଲ ଲାଗେ ତା'ଭିତରୁ ଯେମିତି କାଦମ୍ବିନୀ ହେଲା ଫିଲ୍ମ ଫେୟାର୍ ହେଲା ତ ଏସବୁ ବିଷୟରେ ମୋତେ ନୂଆ ନୂଆ ସବୁ ମ୍ୟାଗାଜିନ୍ ପଢ଼ିବାକୁ ମୋତେ ଭଲ ଲାଗେ ତ ତା'ପରେ ମୁଁ ଖବରକାଗଜ ବି ବସିକି ପଢ଼େ ସକାଳେ ଥରେ ପଢ଼ିଥାଏ ସନ୍ଧ୍ୟାବେଳେ ଥରେ ପଢ଼ିଥାଏ ଖବର କାଗଜ ପଢ଼ିବାକୁ ଏଥିପାଇଁ ଭଲ ଲାଗେ ଯେ ଖବରକାଗଜରେ ଡେଲିର ସବୁ ନ୍ୟୁଜ୍ ଆସିଥାଏ କେଉଁ କ'ଣ ଘଟିଲା କ'ଣ ହେଲା ତ ଯେମିତିକି ଆମର ସମାଜ ହେଲା ଧରିତ୍ରୀ ହେଲା ଧରିତ୍ରୀ ର ଧରିତ୍ରୀର ଖବର କାଗଜଟା ପଢ଼ିବାକୁ ଭଲ ଲାଗେ ଧରିତ୍ରୀରେ ଭଲ ଭଲ ସବୁ ନ୍ୟୁଜ୍ ଦେଇଥାଏ ଧରିତ୍ରୀର ଖବରକାଗଜଟା ପଢ଼ିବାକୁ ସେଥିପାଇଁ ବହୁତ ଭଲ ଲାଗେ ମୁଁ ସେଥିପାଇଁକି ନା ଖବରକାଗଜ ଆଉ ମ୍ୟାଗାଜିନ୍ ମଧ୍ୟ ପଢ଼େ